ହଁ ଆମେ ସମସ୍ତେ ମାନବ ପ୍ରଥମେ ହେଉଛି ଆମେ ମାନବ ମଣିଷ ହେଉଛି ମାନବ ଜନ୍ମ ହେଉଛି ସାର୍ଥକ ଜନ୍ମ ସୁଲଭ ଜନ୍ମ ବା ଦୁର୍ଲଭ ଜନ୍ମ ତେଣୁ ଆମେ ହିନ୍ଦୁ ଖ୍ରୀଷ୍ଟିଆନ ମୁସଲମାନ ଏଗୁଡ଼ା ସବୁ ରକ୍ତ କିନ୍ତୁ ଗୋଟେ ମି ଆମେ ଜଣକୁ ଯଦି ମାରିଦବା ସେ ରକ୍ତଟା ସେ ନାଲି ଆଉ ନେଳିଆ ନୁହଁ କିନ୍ତୁ ଆମେ ଯେଉଁ ଏଇ ହିଂସାବାଦ ଅହଂକାର କରୁଛେ ଏ ମୁଁ ତାକୁ ମାରିଦେବି ସେ ଆମ ଧର୍ମର ନୁହଁ ମୁଁ ତାଙ୍କ ଧର୍ମର ନୁହଁ ଏଗୁଡ଼ା ସବୁ ଭଲ ନୁହଁ କିନ୍ତୁ ଆମେ ଭାଇଚାରା ହେଇ ବଞ୍ଚିବା ସମସ୍ତେ ମିଶ ମିଳିମିଶିକି ଚଳିବା ଭଗବାନ ଏକେ ସେ ଆଲ୍ଲାହ ହୁଅନ୍ତୁ କି ଯିଶୁ ହୁଅନ୍ତୁ ଯାହା ହୁଅନ୍ତୁ ଭଗବାନ ଏକେ ଜଗତର ନାଥ ଜଗନ୍ନାଥ ସେ ଯେମିତି ସମସ୍ତଙ୍କୁ ଭଲମନ୍ଦ ଦେଖୁଛନ୍ତି ଶୁଣୁଛନ୍ତି ବୁଝୁଛନ୍ତି ଆମେ ସମସ୍ତଙ୍କୁ ଜଣକୁ ବିଶ୍ୱାସ କଲେ ସେ ସମସ୍ତେ ସେଇ ଆମେ ସେଇ ଆଖିରେ ଦେଖିପାରିବା ଆମେ ମୁଁ ଭାବୁଛି ମୋ ଠାକୁର ହଉଛନ୍ତି ଜଗନ୍ନାଥେ ମୁସଲମାନ ଭାବୁଛନ୍ତି ନାଇଁ ଆମର ହଉଛନ୍ତି ମସ୍ଜିଦରେ ଅଛନ୍ତି ଆମ ଠାକୁର ସମସ୍ତେ ଯଦି ସେୟାକୁ ଭାବିବେ ତା'ହେଲେ ଠିକ୍ ହବ ଯେନ୍ତି ଭକ୍ତ ଶାଲବେଗ ସେ ତ ମୁସଲମାନ ଥିଲେ ସେ କେମିତି ଫେର ଜଗନ୍ନାଥଙ୍କୁ ଇଏ କଲେ ସେମିତି ସମସ୍ତେ ଯଦି ଭାବିବା ନାଇଁ ଠାକୁର ଏକେ ଆମେ ଭିନ୍ନ ଭିନ୍ନ ଜାତି ଆମେ କରିକିରି ଏଇ ସବୁ ଗଣ୍ଡଗୋଳ କରୁଛେ ମାରି ହାଣି ଦଉଛେ ହାଣି ଦେଲେ କ'ଣ ହବ କହିଲୁ ଏଗୁଡ଼ା ସବୁ ଭଲ ନୁହଁ ତୁମେ ସମସ୍ତେ ମିଶିଯାଅ ଆମେ ସମସ୍ତେ ମିଶିଯିବା ଧର୍ମ ଏକେ ଅଧର୍ମ ହେଉଛି ଗୋଟେ ଧର୍ମ ହେଉଛି ଗୋଟେ ଧର୍ମରେ ସମସ୍ତେ ଚାଲନ୍ତୁ ପାଦରେ ତମର କଣ୍ଟା ଭୋଇବନି କିଛି ହବନି ସବୁ ଠାକୁର ଠିକ୍ କରିବେ ଏକେ ହେଲେ ଜଗନ୍ନାଥ ଜଗତର ନାଥ ସମସ୍ତେ ତାଙ୍କୁ ବିଶ୍ୱାସ କର ଧର୍ମ ଅଧର୍ମ ସେଗୁଡ଼ା ସବୁ ପାପ ଏଗୁଡ଼ା ଭଲ ନୁହଁ ତୁମେ ଏ ହାତ ପାପ ସେ ହାତ ନବନି କିନ୍ତୁ ତୁମେ ଯଦି ଜଣକୁ ମାରିଦବ ମାରିଦେଲେ କ'ଣ ହବ ତୁମର କ'ଣ ତୁମେ ଯେଉଁ କାମଟା ପାଇଁ ମାରିଥବ ସେଇଟା କ'ଣ ତୁମର ପୁରଣ ହବ କି କେବେ ହବନି ତେଣୁ ମଣିଷ ଜନ୍ମ ହେଉଛି ଦୁର୍ଲଭ ଜନ୍ମ ଭାଇ ଭାଇ ହେଇକି ଚଳିବା ସମସ୍ତେ ଏ ଆଉ ଗୋଟେ ଦେବୀ ପୂଜା କରଦିଅ ଆମେ ସମସ୍ତେ ସେଠି ସାଙ୍ଗ ହେଇଁ ଯାଉଛେ ନା ନଁ ଦେଖିବାକୁ ଯାଉଛେ ନା ନାଇଁ ସେଥେରେ କ'ଣ କିଏ କହୁଛି ତୁମେ ଏ ଜାତିର ଆସ ନା ସେ ଜାତିର ଆସ ନା ସେଗୁଡ଼ା ସବୁ କରିବା ଠିକ୍ ନୁହେଁ ତେଣୁ ଆମେ ସମସ୍ତେ ମିଶିକିରି ଗୋଟେ ଜାଗାକୁ ଯିବା